ମୁଁ ଚିତ୍ର କରିବା ସମୟରେ ପ୍ରଥମେ ପ୍ରକୃତିକୁ ଅନୁସନ୍ଧାନ କରିଥାଏ ମୁଁ ପ୍ରଥମେ ଚେଷ୍ଟା କରେ ଯେ ପ୍ରକୃତିରୁ କିପରି ଗୋଟିଏ ଭଲ ଚିତ୍ର ପାଇପାରିବେ ତାପରେ ଯାଇ ମୁଁ ଅନଲାଇନ୍ ଅଫଲାଇନ୍ ଆପ୍ଗୁଡ଼ିକୁ ଦେଖିଥାଏ କିନ୍ତୁ ପ୍ରଥମେ ପ୍ରକୃତିକୁ ଦେଖିଥାଏ କାହିଁକିନା ପ୍ରକୃତିରୁ ଆଉ ଭଲ ଚିତ୍ର କୌଣସି ବି ନୁହେଁ ଏବଂ ପ୍ରକୃତି ମଧ୍ୟରେ ଯାହା ବି ଅଛି ବା ଯେତେ ବି ସୁନ୍ଦର ଦୃଶ୍ୟ ଅଛି ତାହା ବହୁତ ଅକଳନୀୟ ଏବଂ ଅନେକଗୁଡ଼ିଏ ସୁନ୍ଦର ଦୃଶ୍ୟ ଅଛି ତ ଅନେକଗୁଡ଼ିଏ ଚିତ୍ର ସୃଷ୍ଟି ହୋଇପାରିବ ତ ଆମେ ଯଦି ପ୍ରକୃତିକୁ ଯାଇ ବା ଜଙ୍ଗଲ ଭିତରକୁ ଯାଇ ଅନେକଗୁଡ଼ିଏ ପଶୁପକ୍ଷୀ ଥିବେ ତ ଅନେକଗୁଡ଼ିଏ ପକ୍ଷୀ ବି ଥିବେ ସୁନ୍ଦର ସୁନ୍ଦର ପକ୍ଷୀ ଥିବେ ତ ସେମାନଙ୍କର ଚିତ୍ର କରିବାକୁ ମୁଁ ବେଶୀ ପସନ୍ଦ କରେ ସେଥିପାଇଁ ମୁଁ ଜଙ୍ଗଲ ପାହାଡ଼ ଯାହା ବିି ଅଛି ମୁଁ ସେ ଫଟୋକୁ ଯାଇ ଅନେକଗୁଡ଼ିଏ ଫଟୋ ମଧ୍ୟ କ୍ଲିକ୍ କରେ ଏବଂ ମତେ ଜଙ୍ଗଲ ରାସ୍ତା ବା ଜଙ୍ଗଲ ଯାହା ଅଛିି ବୁଲିବା ବହୁତ ପସନ୍ଦ ତେଣୁ ମୁଁ ସେଇ ସେହି ସେହିଭଲି କ୍ୟାପଚର୍ କରେ ଏବଂ ଏବଂ ସେହିଭଲି ମୁଁ ଫଟୋ ବା ଫଟୋଗ୍ରାଫ୍ କିଣିଥାଏ ବା ନୂତନ ଚିତ୍ର ସୃଷ୍ଟି କରେ ତ ଏହିଭଲି ଭାବରେ ମୁଁ ଅନେକଗୁଡ଼ିଏ ପ୍ରକୃତିର ଚିତ୍ର ସୃଷ୍ଟି କରେ ଏବଂ ଅନ୍ୟାନ୍ୟ ମୋଟର୍ କାର୍ ଅନେକଗୁଡ଼ିଏ ଜିନିଷର ଚିତ୍ର ମଧ୍ୟ ମୁଁ କରିପାରେ ଏବଂ ଏହି ଚିତ୍ର କଲାବେେଲେ ମୁଁ କ'ଣ ନା ମୁଁ ମନ ଧ୍ୟାନ ସବୁ ଗୋଟେ ସ୍ଥାନ ରଖି ମୁଁ ଭଲ ଭାବରେ ଚିତ୍ର କରିଥାଏ ତ ଏଇ ଚିତ୍ରର ଫଲାଫଲ ବହୁତ ସୁନ୍ଦର କାହିଁକିନା ମନ ଧ୍ୟାନ ଏକ କରି ଯେଉଁ ବ୍ୟକ୍ତିଟା ଚିତ୍ର କରୁଚି ତା'ର ଚିତ୍ର ବହୁତ ଭଲ ହେବ ଏ କଥା ସମସ୍ତେ ଜାଣିଛନ୍ତି